ଓଡ଼ିଆ ଭାଷା ଗୋଟିଏ ଅଭିନ୍ନ ଭାଷା ଭାରତରେ ଯେକୌଣସି ଜା ସ୍ଥାନରେ ଆମ ଓଡ଼ିଆମାନେ ରହୁଛନ୍ତି ସେଠି ତାଙ୍କର କିଛି ନା କିଛି ସାସ୍କୃତିକ ଅନୁଷ୍ଠାନ କରି ସେମାନଙ୍କୁ ସେଠି ବହୁତ ନାଁ କରୁଛନ୍ତି ବିଶେଷ କରି ଆମର ସମ୍ବଲପୁର ନୃତ୍ୟ ହେଲା ଓଡ଼ିଶୀ ନୃତ୍ୟ ହେଲା ଏମାନେ ବିଭିନ୍ନ ଜାଗାରେ ଭାରତବର୍ଷରେ କ'ଣ ଭାରତ ବାହାରେ ମଧ୍ୟ ନାଁ କରିଆସିଛନ୍ତି ଆପଣଙ୍କର ଦାସକାଠିଆ ଆପଣଙ୍କର ଗଞ୍ଜାମର ଯେଉଁ ଦାସକାଠିଆ ଜବାହାରଲାଲ ନେହେରୁଙ୍କ ସମୟରେ ମାତ୍ର ପାଞ୍ଚ ମିନିଟ୍ ସମୟ ପାଇଥିଲେ ଡକ୍ଟର୍ ବୈଦ୍ୟନାଥ କିନ୍ତୁ ଜବାହାରଲାଲ ନେହେରୁଙ୍କ ସେଇ ଟାଇମ୍ରେ ପାଞ୍ଚ ମିନିଟ୍ ଜାଗାରେ ତାଙ୍କୁ ଅଧଘଣ୍ଟା ମିନିଟ୍ ଦେଲେ ଏତେ କିନ୍ତୁ ସିଏ ଆପଣଙ୍କର ବହୁତ ନାଁ କରିଥିଲେ ତେଣୁ ଭାରତର ଆପଣଙ୍କର କଳା ସଂସ୍କୃତି ଭାଷା ହେଉ ଵା ନାଚ ହେଉ ସମ୍ବଲପୁରୀ ଶାଢ଼ୀ ହେଉ ଆପଣଙ୍କର ବରମ୍ପୁରୀ ପାଟ ହେଉ ବିଭିନ୍ନ କ୍ଷେତ୍ରରେ ସାରା ଭାରତବର୍ଷରେ ନାଁ କରିଛି କିନ୍ତୁ ଆଉ ସଂସ୍କୃତି ବିଷୟରେ ଦେଖିବାକୁ ଗଲେ ଜଗନ୍ନାଥ ସଂସ୍କୃତି ଓଡ଼ିଶାରେ ଏକ ଅଭିନ୍ନ ସଂସ୍କୃତି ସେ ସାରା ଜଗନ୍ନାଥ ସଂସ୍କୃତି ବୁଝାଇଲେ ଭାରତର ସମସ୍ତେ ଜାଣନ୍ତି ଓଡ଼ିଶା ଓଡ଼ିଶା ସାଂସ୍କୃତିକ ହେଉ ବା ଓଡ଼ିଶ ବା ଓଡ଼ିଶୀ ଗୀତ ହେଉ ଓଡ଼ିଶୀ ଗୀତ ଏ ଆପଣଙ୍କର ସବୁ ଜାଗାରେ ନାଁ କରିଛି ଓଡ଼ିଶୀ ଓଡ଼ିଶୀ ନୃ ଗୀତ ଶିଖିବା ପାଇଁ ଦେଶବିଦେଶରୁ ଲୋକ ଆସି ଏଠି ବ ଦୀର୍ଘଦିନ ଧରି ଭଲ ଭଲ ଗୁରୁ ଓ ଗ୍ରହଣ କରି ସେମାନେ ଦେଶବିଦେଶରୁ ନାଁ ବି କରିଛନ୍ତି ଓଡ଼ିଶୀ ନୃତ୍ୟ ବି ଦେଶବିଦେଶରେ ନାଁ ବି କରିଛି ତେଣୁ ଓଡ଼ିଶା ସଂସ୍କୃତି ଆଉ ଓଡ଼ିଶାର ଇଏ ସବୁବେଳେ ପାଇଁ ଆଗରେ ରହିଛି ଆଉ ରହିବ